ରୁଢ଼ି ହେଲେ ଯେତେ ଯେତେ ମାଠିବୁ ମାଠ୍ ତୁଇ ସେଇ ଦୁଡ଼ପୁଡ଼ା କାଠ୍ ସେ ଯୋଉ ରୁଢ଼ି ଅଛି ଆଉ ଗୋଟେ ଆମର ଚାଲୁଣି କହିବ ଛୁଞ୍ଚିକୁ ଆଉ ଯେଉଁଟାକି କଥା ଛିଡ଼ୁନଥିବ ସମାନ ହେଉନଥିବ ସେଇଟା ବି ଆମର ରୂଢ଼ି ଅଛି ତୁ ତୁ ତୁ ସେଇଠି ବ ମୁଁ ଆଉଚି ଖାଉଛି ଏଇସବୁ ଯେଉଁ ରୁଢ଼ିଯାକ ଅଛି ସେ ରୁଢ଼ି ତ ମେନ୍ ହେଲା ଆମର ତୁଇ ଯେତେ ମାଠିବୁ ମାଠ୍ ମୁଇଁ ସେ ଦରପୋଡ଼ା କାଠ୍ ଯେତେ କହିଲେ ବି ସେ ଲୋକ କେବେ ବଦଳୁ ନଥିବ ସେ ଲୋକ ହେଉଛି ଯେତେ କହିଲେ କହୁଥା ସେ ଲୋକ ସେମିତି ରହୁଥିବ